ଆପଣ ଅମ୍ବିକା ହୋଟେଲ୍ରୁ କହୁଥିଲେ ମୁଁ ଲକ୍ଷ୍ମୀ ପ୍ରଜା କହୁଥିଲି ଡେଜର୍ଟ୍ ଯୋଡ଼ିବାକୁ ଚାହୁଁଥିଲି ଆପଣ ସେଥିରେ ଦୁଇଟା ଆଇସକ୍ରିମ୍ ଓ ଗୋଟିଏ କେକ୍ ଯୋଡ଼ି ଦିଅନ୍ତୁ ଏହାର ମୂଲ୍ୟ କହିଲେ ମୁଁ ଆପଣଙ୍କୁ ଫୋନ୍ ପେରେ ପଠାଇ ଦେବି